ମୋର ଅବଶିଷ୍ଟ ସମୟ ତକ ମୁଁ ବଗିଚାରେ ଦିଏ କାରଣ ମୋତେ ବଗିଚାରେ ବୁଲିବାକୁ ବହୁତ ଭଲଲାଗେ ମୋ ମନ ଯେତେବେଳେ ଭଲନଥାଏ କି ବାହାରୁ ଫେରିଲେ କ୍ଳାନ୍ତ ଲାଗେ ବଗିଚାରେ ଟିକିଏ ବୁଲିଗଲେ ଫୁଲଗଛ ଗୁଡ଼ା ଦେଖିଦେଲା ପରେ ମୋ ମନ ବହୁତ ଉତ୍ଫୁଲିତ ହୁଏ ସେଥିପାଇଁ ମୁଁ ବହୁତ ସମୟ ଯେତେବେଳେ ଘରେ ରହିଲି ଅଧାରୁ ଅଧିକା ସମୟ ମୁଁ ବଗିଚାରେ ଦିଏ ଘାସ ଉପାଡ଼େ ଗଛମୂଳ ମନ୍ଦାକରେ ପାଣିଦିଏ ଫୁଲ ତୋଳିକି ଘର ପାଖ ଲୋକଙ୍କୁ ଦିଏ ଠାକୁର ପୂଜିବାକୁ ମୋତେ ଆଉ ଏଗୁଡ଼ା କରିବାକୁ ମୋତେ ବହୁତ ଭଲଲାଗେ ଆଉ ସେ ବଗିଚା ଚାରିପଟେ ବୁଲିଗଲେ ସେ ଯେଉଁ ଫୁଲ କଢ଼ ଗଛ ଫୁଲର ଯେଉଁ ଗୋଟେ ବାସ୍ନା ଆସେ ମୋ ମନକୁ ପୂରା କିଣି ନିଅନ୍ତି ସେଥିପାଇଁ ମୁଁ ବହୁତ ସମୟ ସେଇଠି ବଗିଚା ଭିତରେ ବୁଲେ ଏବଂ ଗୋଟେ ଚେୟାର ଅଛି ସେ ଚେୟାର ଉପରେ ବସିକି ସନ୍ଧ୍ୟାବେଳେ ବସିକି ଫୁଲକୁ ଦେଖେ ପ୍ରଜାପତି ଫୁଲ ଉପରେ ଉଡ଼ୁଥାନ୍ତି ଆଉ ସେଇଠି ବସିକି ଚା' ପିଏ ଚା' ପିଇଲା ପରେ ସେଇଠି ସନ୍ଧ୍ୟା ଟିକିଏ ଟିକିଏ ହେଇ ଆସୁଥିବ ସେଇ ଯେଉଁ ମନମୋହିତର ଦୃଶ୍ୟ ସେଗୁଡ଼ା ଭୁଲି ହୁଏନି ଓ ବହୁତ ଭଲ ଲାଗେ